ଚିତ୍ରାଙ୍କନ କରିବା ସମୟରେ ଆମକୁ ଯାହା ସାମଗ୍ରୀ ଆବଶ୍ୟକ ହୁଏ ତାହା ହେଉଛି କାଗଜ ପେନ୍ସିଲ୍ ରବଡ଼ ରଙ୍ଗ ଇତ୍ୟାଦି ମୋର ପ୍ରିୟ ବ୍ରାଣ୍ଡ୍ ହେଲା ଅପସରା ଏହା ପାଖ କେଉଁ ବି ପାଖ ଦୋକାନରେ ଆରାମ୍ସେ ମିଳିଯାଏ ଏହି ସାମଗ୍ରୀ ଏତେ ମହଙ୍ଗା ବି ହୋଇନଥାଏ ସମସ୍ତେ ଏହାକୁ ଆରାମ୍ସେ କିଣିପାରିବେ ଏଇଟା ଏତେ ମହଙ୍ଗା ବି ହୋଇନଥାଏ ଆଉ ଏହି ବ୍ରାଣ୍ଡ୍ ମୋତେ ବହୁତ ଭଲ ଲାଗେ